ହ୍ୟାଲୋ ରାଜ୍ ରେଷ୍ଟୁରାଣ୍ଟରୁ କହୁଥିଲେ ତ ମୁଁ ବଡ଼ ପଦନରୁ କହୁଥିଲି ଆପଣଙ୍କ ରେଷ୍ଟୁରାଣ୍ଟରେ କିଛି ଅର୍ଡ଼ର ରଖୁଛନ୍ତି କାଲି ମୋର ଜନ୍ମଦିନ ଥିଲା ତ ସେଥିପାଇଁ ଆମ ଘରକୁ ଶହେ ଦୁଇ ଶହ ଜଣ ଲୋକ ଆସିବେ ତ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରେ କିଛି ଅର୍ଡ଼ର ଦେଇଥାନ୍ତି ଚାଇନିଜ୍ ଖାଇବା ଯେମିତିକି ରୋଲ୍ ଚିଲି ଚିକେନ୍ ଚାଓମିନ୍ ଆପଣ ଯଦି ଅର୍ଡ଼ର ରଖିବେ ତ ମୁଁ ଅର୍ଡ଼ରଟା ଆପଣଙ୍କ ପାଖରେ ଦେବି ନହେଲେ ଆଉ କେଉଁଠି ଅର୍ଡ଼ର ଦେବା ପାଇଁ ମୁଁ କହିବି